ହ୍ୟାଲୋ ଭାଇ ହଁ ହଁ ମୁଁ କହୁଥିଲି ଜାଣିପାଇଲେ କି ଯେଉଁ ଭାଇ ଆମେ ଯେଉଁ କହିଥିଲୁ ଯେଉଁ ରବିବାର ଦିନ ତ ବୁଲିବା ପାଇଁ ଆମେ ଯିବା ତ ଏଇଟା ଫାଇନାଲ୍ ହୋଇଛି ଆପଣ କହିଥିଲେ ପୁରୀ ଯାଇକି ଭୁବନେଶ୍ୱର ସବୁ ଆଡ଼େ ବୁଲିକି ଆସିଲେ ଟଙ୍କା ନଅ ହଜାର ସାତଶହ ଭଳିଆ ନେବେ ନଅ ହଜାର ଗାଡ଼ି ଭଡ଼ା ଆଉ ସାତଶହ ଟଙ୍କା ନେବେ ଖାଇବାଫାଇବା ପାଇଁ ଆଉ ଆପଣ ଏବେ କହୁଥିଲେ କି ଆଡ଼ଭାନ୍ସ୍ ନେବେ ନା ଏକାଥରେ ନଗଦ ପଇସା ଆମେ ପହଞ୍ଚିଲେ ଆପଣ ନେବେ କିଛି ନେବେ ଆଡଭାନ୍ସ ପଇସା ନେବେ ହଉ ଆପଣ କେତେ ନେବେ ଚାରିହଜାର ଟଙ୍କା ହଉ ମୁଁ ଆପଣଙ୍କୁ ଆପଣ ଆସିକି ନେବେ ନା ମୁଁ ଦେଇଦେବି ଫୋନ୍ପେ କରିଦେବି ପଇସା ହଁ ଆପଣ ନମ୍ବର୍ ଟା ମୋତେ ୱାଟସ୍ଅପ୍ କରିଦେବେ ମୁଁ ସେଇଥିରେ ଫୋନ୍ପେରେ ଚାରି ହଜାର ଟଙ୍କା ପଠେଇଦେବି ଆଉ ବାକି ଆମେ ପହଞ୍ଚିଲା ପରେ ନେବେ ନା କେମିତି କଣ ନା ଘରକୁ ଆସିଲେ ନେବେ ପହଞ୍ଚିଲେ ନେବେ ଭାଇ ଚାରିହଜାର ଟଙ୍କା ନେଇଗଲେ ନଅ ହଜାର ସାତଶହ ରୁ ଆଉ ପାଞ୍ଚ ହଜାର ସାତଶହ ଟଙ୍କା ନେବେ ଆମେ ତ ଭାଇ ମୁଁ ଆପଣଙ୍କୁ କହିଛି ଆଗରୁ ଆମେ ସାଙ୍ଗ ଛୁଆ ହିଁ ଯାଉଛୁ ତ ସାଙ୍ଗ ଛୁଆ ମାନେ ନିହାତି ପଇସା ଆଦାୟ କରିକି ଆମେ ଦଉଥିବୁ ଆପଣ ଜାଣିପାରୁଥିବେ ତ ସେଇ ଅନୁସାରେ ଆପଣ ଯେହେତୁ ଆମେ ଆଦାୟ କରୁଛୁ ଆମର ବି ଟିକେଟ୍ ପଇସା ବି ସେଇଥିରେ ରହିଛି ଖୁଚୁରା ଥିବ କି ନଥିବ ଆପଣଙ୍କ ପାଖରେ ଖୁଚୁରା ଅଛି ନେଇଥିବେ ତ ଆପଣ ଖୁଚୁରା କରିଦେବେ ତ ହଁ ହଁ ସେମିତି କିଛି ନାହିଁ ଯାହହେଲେ ହିସାବଫିସାବ କଥା ନା ଆପଣଙ୍କୁ ଯଦି ସବୁ ଛୁଆ ପଇସା ହିସାବ ହଁ ସବୁ ମୋତେ ବୁଝିବା ପାଇଁ ବି ପଡୁଛି ହଁ ଆଉ ମୁଁ ଭାବୁଥିଲି କଣ କି ଆମେ ପଚାରି ଦିଏ ଯଦି ନଗଦ ଯଦି ସବୁ ପଇସା ନେଇଯିବେ ଭଲ କଥା ଯଦି ନ ନେବେ ତାହେଲେ ଅଳ୍ପ ଦେଇକି ଆଡଭାନ୍ସ ପଇସା ଖାଲି ଆପଣ ତେଲ ପକେଇବା ପାଇଁ ଆଉ ସେଠି ପହଞ୍ଚିଲେ ଆମେ ନଗଦ ପଇସା ଦେଇଦେବୁ ଆଉ ହଁ ଆମେ ପା ସେଇ ଆପଣଙ୍କୁ କହିଥିଲୁ ଟାଇମ୍ଟା ଏତିକି ବେଳେ ରାତି ବାର ଟାରେ ଆସିକି ଗାଡ଼ିଟା ଲଗେଇବେ ଘର ପାଖରେ ଜାଣିଛନ୍ତି ତ ଆଡ୍ରେସ୍ ବାହାରିଲେ ଆମେ ସେଇ ପୁରୀରେ ପହଞ୍ଚିଲେ ଦେବୁ ନହେଲେ ଆସିଲା ବେଳକୁ ଭୁବେନେଶ୍ୱରରେ ଆପଣ ଯେଉଁଠି କହିବେ ସେଇଠି ନେବେ କିନ୍ତୁ ଆପଣ ଖୁଚୁରା ପଇସା ଟିକେ ନେଇଥିବେ ଯାହାହେଲେ ଆଉ ଆମେ ଯାହା ସାଙ୍ଗ ଛୁଆ ଯାଉଛୁ ନା ତ ସେଇଥି ପାଇଁ ଟିକେ ଆମ ପାଖରେ ଥିବ ନଥିବ ପୁଣି ଖର୍ଚ୍ଚ ହୋଇଯାଇଥିବ ନା ସବୁ ଯଦି ଖୁଚୁରା ପଇସା ସବୁ ମନ୍ଦିର ଇଏ ସବୁ ଆଡ଼େ ଖର୍ଚ୍ଚ ହୋଇଯାଇଥିବ ଆପଣ ଟିକେ ନେଇଥିବେ ହଁ ହଁ ହଁ ସେଇଥି ପାଇଁ ପଚାରୁଥିଲି ହଉ ହଉ ଆପଣ ଟାଇମ୍ରେ ଠିକ୍ ଟାଇମ୍ରେ ଆସିବେ ଆଉ ହଉ ତାହେଲେ ହଉ ରଖୁଛି